ଆମ ଘ ଗାଁ ରେ ପାଖରେ ଗୋଟେ ପାହାଡ଼ ଅଛି ପାହାଡ଼କୁ ଆମେ ସଖାଳୁ ପଦଯାତ୍ରା କରିକି ଗଲୁ ସେ ପାହାଡ଼ ରେ ବହୁତ ଦୃଶ୍ୟ ଦେଖିବାକୁ ମିିଳିଲା ବହୁତ ମାନେ ସୂର୍ଯ୍ୟ ଉଦୟ ଠୁ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ଆମେ ସେଇଠି ବୁଲକି ବହୁତ ଭଲ ଭଲ ଗଛ ସୁନ୍ଦର ପାହାଡ଼ ବହୁତ କିଛି ଆମେ ଦେଖିଲୁ ତ ବୁଲିବାକୁ ବି ବହୁତ ଭଲ ଲାଗିଲା ସେଇଠି ବହୁତ ପଶୁ ପକ୍ଷୀ ସମସ୍ତଙ୍କୁ ଦେଖିଲୁ ତ ବହୁତ ଭଲ ଲାଗିଲା ସେଇଠି ବୁଲିବାକୁ ବି ଭଲ ଲାଗିଲା ପଦଯାତ୍ରା କରିବା ପାଇଁ ଆଉ ସୂର୍ଯ୍ୟ ଅସ୍ତ ହବାର ବି ଦେଖିଲୁ ତ ବହୁତ ଭଲ ଲାଗିଲା ସେଇଠି ବହୁତ ଥଣ୍ଡା ବି ଲାଗିଲା ପାହାଡ଼ ରେ ମେଘୁଆ ଥିଲା ଗଲୁ ନା ତ ସେଇଠି ବି ବୁଲିବା ପାଇଁ ବହୁତ ଭଲ ଲାଗିଲା ପଶୁମାନଙ୍କୁ ଦେଖିଲୁ ସେଇଠି ମନ୍ଦିର ଗୋଟେ ଥିଲା ସେଇଠି ମନ୍ଦିର ବି ବୁଲିବାକୁ ବହୁତ ଭଲ ଲାଗିଲା